ଓଡ଼ିଶାରେ ସ୍କୁଲମାନଙ୍କୁ ସରକାର୍ ଛୁଆମାନଙ୍କୁ ଡ୍ରେସ୍ ଦଉଛେ ପିନ୍ଧିବାର୍ ଲାଗି ତା ମାନେ କପଡ଼ା ଦଉଚେ ଡ୍ରେସ୍ ପଟା ଦଉଛେ ଆଉ ଖାଇବାର୍ ଲାଗି ଭାତ୍ ଭି ଦଉଛେ ଭାତ୍ ଡାଲ୍ ସବୁ ଯୋଗେଇ ଦଉଛେ ସରକାର୍ ଆରୁ ସବୁ ଖାଇବା ଲାଗି ବି ଦଉଛେ ବେଞ୍ଚ୍ ଟେବୁଲ୍ ବି ପଢ଼୍ବା ଲାଗି ଦଉଛେ ବେଞ୍ଚ ଟେବୁଲ୍ ପଢ଼ୁଛନ୍ ଛୁଆମାନେ ତା'ପରେ ଶିଷା କଲମ ରବର ଇସବୁ ଡଟପେନ୍ ସବୁ ଯୋଗେଇ ଦଉଛେ ସରକାର୍ ଆଉ ଚାଷୀ ମାନେ ମିଲ୍କେ ଧାନ୍ ବି ଦୋଉଛନ୍ ଆଉ ସେନୁ ସରକାର୍ ଆମକୁ ଚାଉଲ୍ ଭି ଦଉଛେ ଖାଇବାର୍ ଲାଗି ଅର୍ ପଞ୍ଚାୟତରେ ଚଉଲ୍ ମାନେ ମିଲୁଛି ଆର୍ ଆମେ ସରକାର୍ର ଚାଉଲ୍ ବି ଖାଉଛୁ ଆରୁ ସବୁ ଯୁଗେଇ ଦେଉଛେ କେବେ ମଡ଼ିଆ ଗହମ୍ ଏସବ୍ ତାର୍ ମାନେ ବି ଦେଉଛେ ସରକାର୍ ଆଉ ପଞ୍ଚାୟତର ଆଉ ସମସ୍ତଙ୍କୁ ଆମକୁ ଯୁଗେଇ ଦେଉଛି ଗରିବ ଦୁଃଖୀମାନଙ୍କୁ ଆରୁ ଆମକୁ ଖାଇବାକୁ ଦେଉଛନ୍ତି ସବୁ ଆଉ ଭଲ୍ ଲାଗୁଛି ସରକାର୍ ଜେନ୍ ଦୋଉଛନ୍ ଟା ଆଉ ଖୁସି ଲାଗୁଛେଁ ଆମ୍ ଖାଉ ଯାହାବି ହଉ ଦେଉଛନ୍ତି ବେଲିକରି ଆମକୁ ବହୁତ୍ ଭଲ ଲାଗୁଛି ଆର୍ ଆମେ ସରକାର୍ ଏଟା ଖାଉଛୁଁ ଆଉ ଭଲ୍ ପଞ୍ଚାୟତ୍ମାନଙ୍କୁ ଦଉଛନ୍